ବ୍ୟବସାୟଗୁଡ଼ିକ କହିବାକୁ ଗଲେ କ୍ଷୁଦ୍ରଶିଳ୍ପ ବଡ଼ଶିଳ୍ପ ଇତ୍ୟାଦି ଏହିସବୁ ଶିଳ୍ପ ଦ୍ଵାରା ଲୋକମାନେ କିଛି ନିଜ ହାତରେ ଗଢ଼ି ବା ଓ ବ୍ୟବସ୍ଥା କରି ନିଜେ ରୋଜଗାରକ୍ଷମ ହୋଇଥାନ୍ତି ଓ ତାଙ୍କ ପରିବାରର ପ୍ରତିପୋଷଣ କରିଥାନ୍ତି କ୍ଷୁଦ୍ରଶିଳ୍ପ କହିବାକୁ ଗଲେ ଯେମିତିକି ହସ୍ତଶିଳ୍ପ ବୟନଶିଳ୍ପ ବିଭିନ୍ନପ୍ରକାରର ଛୋଟ ବ୍ୟବସାୟ ଯେମିତିକି ବିଭିନ୍ନପ୍ରକାର ଦୋକାନ ଇତ୍ୟାଦି ବା ବଡ଼ ଶିଳ୍ପ କହିଲେ ସୁନା ବ୍ୟବସାୟ କପଡ଼ା ବ୍ୟବସାୟ ବିଭିନ୍ନ ପ୍ରକାରର କାରଖାନା ଇତ୍ୟାଦି ଏହି ବ୍ୟବସାୟଗୁଡ଼ିକ ଲୋକମାନଙ୍କର ଜୀବିକା ବହନ କରନ୍ତି